ହଁ ବହି ପଢ଼ିଛେଁ ପୁସ୍ତକ୍ ମାନେ ପଢ଼ିଛେଁ ଭଲ୍ ଲାଗଲା ଭଲ୍ ଚ୍ୟାଲେଞ୍ଜ୍ ବି ଥିଲା ଆଉ ବହି ପଢ଼ବାର୍ କେ ଭଲ୍ ଲାଗସି ସେଟା ଆଉ ସେଟା କେ ଘର୍ କେ ଆସିକିନି ବି ପଢ଼ିବାର୍ ଆଲୋଚନା ସେ ବିଷୟରେ କରିଛେଁ ଆଉ ସାଙ୍ଗ୍ ସାଥି ମାନଙ୍କର୍ ବିଷୟରେ ବି ସେ ଆଲୋଚନା କରିଛେଁ ସେ ବହି ରାତି ପଢ଼ିଲେଁ ରାତି ଟିକେ ଭଲ୍ ଲାଗସି ପଢ଼ବାର୍ ଲାଗି ରାତି ପଢ଼ିଲି ବେଲେ ପଢ଼ବାର୍ ଲାଗି ଭଲ୍ ଲାଗସି ବେଲେ ଧ୍ୟାନ୍ ସେ ଟିକେ ପଢ଼ିଲି ସେଥିଲାଗି ଭଲ୍ ଲାଗଲା ସକାଲେ ଆସିକି ସବୁରି ସାଙ୍ଗେ ଆଲୋଚନା ବି ସେ ବିଷୟରେ କଲି ଆଉ ଭଲ୍ ଲାଗିଲା ଘରର୍ ଲୋକ୍ ବି ସବ୍ ଭଲ୍ ଲାଗିଲା ବୋଇଲେ